ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ଜିଲ୍ଲାରେ ବହୁତ ପ୍ରକାର ବହୁତ ପ୍ରକାର ଆଞ୍ଚଳିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଏ ତାହାଦ୍ୱାରା ସେଥିରୁ ଗୋଟିଏ ପର୍ବ ହେଉଛି ଦଣ୍ଡଯାତ୍ରା ଯାହା ଚୈତ୍ର ମାସରେ ପାଳନ କରାଯାଏ ଏଥିରେ ଲୋକମାନେ ମାନସିକ ରଖି ଗାଁ ଗାଁରେ ଦଣ୍ଡଯାତ୍ରା ପାଳନ କରାଯାଏ ଏଥିରେ କାଳୀ ମା'ଙ୍କୁ ପୂଜା କରାଯାଏ ଏଥିରେ ଦଣ୍ଡୁଆ ମାନେ ଖରାବେଳ ସମୟରେ ବାଲିରେ ଦଣ୍ଡ ଖେଳନ୍ତି ଏବଂ ରାତିରେ ବହୁତ ପ୍ରକାର ବହୁତ ପ୍ରକାର ଯାତ୍ରା ମଧ୍ୟ କରାଯାଏ ଏଥିରେ ଦଣ୍ଡୁଆମାନେ ପୁରା ଦିନ ଗୋଟିଏଥର ହିଁ ଖାଦ୍ୟ ଖାଆନ୍ତି ଏବଂ ତାହା ବି ଯଦି କୌଣସି ଆବାଜ ଶୁଣାଯାଏ ତ ଦଣ୍ଡୁଆମାନେ ସେଥିରେ ଖାଦ୍ୟ ଖାଆନ୍ତି ନାହିଁ ଆମ ଓଡ଼ିଶାରେ ସବୁଠୁ ଦଣ୍ଡଯାତ୍ରାକୁ ମୁଖ୍ୟତଃ ପାଳନ କରାଯାଏ ସେଥିମଧ୍ୟରୁ ରଥଯାତ୍ରା ବି ବହୁତ ପାଳନ କରାଯାଏ ବହୁତ ମଜାରେ ମକର ସଂକ୍ରାନ୍ତି ବି ଲୋକମାନେ ବହୁତ ଆନନ୍ଦରେ ପାଳନ କରନ୍ତି ବହୁତ ଆନନ୍ଦରେ ଏଥିରେ ମକର ସଂକ୍ରାନ୍ତିରେ ଲୋକମାନେ ସାଙ୍ଗସାଥି ହୋଇ ମକର ବସନ୍ତି ଯାହାଦ୍ୱାରା ବନ୍ଧୁତା ବଢ଼ିଥାଏ